ଆଜିକାଲି ଆମ ଦେଶରେ ବେକାରୀ ସମସ୍ୟା ଖୁବ ଗମ୍ଭୀର ବା ଉତ୍କଟ ଭାବରେ ଦେଖା ଦେଲାଣି କାରଣ ଆମ ଦେଶର ଜନସଂଖ୍ୟା ପୃଥିବୀରେ ଏକ ନମ୍ବର ଅଛି ସେହି ହିସାବରେ ଆମ ଦେଶରେ ଯୁବବର୍ଗ ମଧ୍ୟ ବୃଦ୍ଧି ପାଉଛନ୍ତି ତେଣୁ ସେହି ସେମାନଙ୍କ ଜନସଂଖ୍ୟା ହିସାବରେ ସେ ପର୍ଯ୍ୟାପ୍ତ ପରିମାଣ ଚାକିରି ମିଳୁନାହିଁ ସେଥିପାଇଁ ବହୁତ ଗୁଡ଼ିଏ ଯୁବଗୋଷ୍ଠୀ ଆଜିକାଲି ବେକାର ହୋଇ ବୁଲୁଛନ୍ତି ତେଣୁ ସରକାରଙ୍କ ତରଫରୁ ଯଦି ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ତେବେ ସେମାନେ ସମସ୍ତେ ଚାକିରି ମଧ୍ୟ ପାଇପାରିବେ ଯେମିତି ଆଇ ଟି ଶିଳ୍ପ କ୍ଷେତ୍ରରେ କିମ୍ବା ଟେଲିକମ୍ କ୍ଷେତ୍ରରେ କିମ୍ବା ଏଗ୍ରିକଲଚର୍ କ୍ଷେତ୍ରରେ ଇତ୍ୟାଦି ବହୁତ ଗୁଡ଼ିଏ କ୍ଷେତ୍ରରେ ଯଦି ସରକାର ଅତିରିକ୍ତ କେତେ ଗୁଡ଼ିଏ ଚାକିରି ବା ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ତେବେ ସେଥିରେ ସେମାନେ ଲାଭବାନ ହେଇପାରିବେ ଏବଂ କିଛି ପରିମାଣ ଚାକିରି ପାଇପାରିବେ କିନ୍ତୁ ତା' ବାଦ ଯଦି ଆଜିକାଲିର ଯୁବବର୍ଗ ସେମାନଙ୍କ ନିଜସ୍ୱ ଉଦ୍ୟମରେ ସେମାନେ ଆତ୍ମନିର୍ଭରଶୀଳ ହୋଇ ସେମାନେ କାହା ଉପରେ ନିଜେ ଆତ୍ମନିର୍ଭରଶୀଳ ହୋଇ ନିଜ ନିଜ କାର୍ଯ୍ୟପନ୍ଥାକୁ ସେମାନେ କଲେ ଦେଶରୁ ବେକାରୀ ସମସ୍ୟା ଦୂର ଦବ କାରଣ ଆତ୍ମନିର୍ଭରଶୀଳ ହେବା ଦ୍ୱାରା ଯୁବବର୍ଗ କାହା ଉପରେ ନିର୍ଭର ନିଜେ ନିଜେ ସେମାନେ କିଛି ପଇସା ରୋଜଗାର କରିପାରନ୍ତି ଫଳରେ ଦେଶରେ ବେକାରୀ ସମସ୍ୟା ଦେଖାଦିଏ ନାହିଁ ଏବଂ ସେଇ ଆତ୍ମନିର୍ଭରଶୀଳ ପାଇଁ ସେମାନକୁ କିଛି ମାତ୍ରାରେ ଟଙ୍କାର ଦରକାର ପଡ଼ିଥାଏ ସେଥିପାଇଁ ସରକାର ସେ ବେରୋଜଗାର ଯୁବକମାନଙ୍କୁ ସରକାରଙ୍କ ତରଫରୁ ଯଦି କିଛି ପରିମାଣ ଋଣ ଯୋଗାଇ ଦିଆଯିବ ତେବେ ସେମାନେ ସେଇ ଋଣ ପଇସାରେ ନିଜ ପାଇଁ କିଛି ଗୋଟିଏ ବ୍ୟବସ୍ଥା କରିପାରିବେ ଯେମିତି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ତଥା ସେମାନେ କିଛି ପଶୁପାଳନ କରିପାରିବେ କିମ୍ବା ପନିପରିବା କରିପାରିବେ କେହି କିଛି ବ୍ୟବସାୟ କରିପାରିବେ ସେମିତି ଯଦି କରିବେ ତେବେ ଦେଶରୁ କିଛି ପରିମାଣରେ ବେକାରୀ ସମସ୍ୟା ଦୂର ହେଇପାରିବ